ମୋତେ ଫଟୋଗ୍ରାଫି ବହୁତ ଭଲ ଲାଗେ ଫଟୋଗ୍ରାଫିକୁ ମୁଁ ମୋ ଜୀବିକା ଭାବରେ ଗ୍ରହଣ କରିବାକୁ ପସନ୍ଦ କରିଛି ଦେଇଥିଲେ ଫଟୋଗ୍ରାଫିରେ ଆମ ନିଜର ମନର ଅନୁଭୂତିଟିକୁ ଆମେ ସେ ଫଟୋରେ ସଂଯୋଗ କରିପାରିବା ଆମ ମନରେ ଯେଉଁ ସବୁ ଖୁସି ଅଛି ଯାହା ବି ଆମ ମନ ଭିତରର ଅନୁଭୂତିଟାକୁ ଆମେ ଫଟୋ ସହ ସାରା ଦୁନିଆ ଆଗକୁ ଆଣି ପାରିବା ଆଜିକାଲି ବିବାହ ଫଟୋଗ୍ରାଫିରେ ସେହିଭଳି ଖୁସି ଦେଖାଯାଉ ନାହିଁ କିନ୍ତୁ ଯଦି ବିବାହ ଫଟୋଗ୍ରାଫି ବେଳେ ବେଳେ ଆମେ ସେ ବର ବଧୂଙ୍କ ବିବାହର ପ୍ରତିଟି ମୁହୂର୍ତ୍ତ କୁ ଆମେ ଏହି ଫଟୋଗ୍ରାଫିରେ ଆମ କ୍ୟାମେରାରେ ଆମେ ତାକୁ ସ୍ଥାନ ଦେଇ ପାରିବା ତା'ହାଲେ ବିବାହର ଫଟୋଗ୍ରାଫି ଅତିସୁନ୍ଦର ଦେଖାଯିବ ମୁଁ ମୋ ଫଟୋଗ୍ରାଫିକୁ ସାରା ଦୁନିଆ ଆଗରେ ପ୍ରଦର୍ଶନ କରିବାକୁ ଚାହେଁ ମୋତେ ଫଟୋଗ୍ରାଫି ବହୁତ ଭଲ ଲାଗେ ବେଶୀ କରି ମୋତେ ପ୍ରକୃତିର ଫଟୋଗ୍ରାଫି କରିବାକୁ ବହୁତ ଭଲ ଲାଗେ ବାହାଘରର ବାହାଘରର ଫଟୋଗ୍ରାଫି ବେଳେ ବନ୍ଧୁବାନ୍ଧବଙ୍କ ମନ ଭିତରେ ଯେଉଁ ଖୁସିଟା ଥାଏ ତାକୁ ମୁଁ କ୍ୟାମେରାରେ ସଂଯୋଗ କରିବା ପାଇଁ ଯେଉଁ ଖୁସିଟା ଲାଗେ ସେ ଖୁସି କୌଣସି ପଇସା ଦେଇ ଫଟୋଗ୍ରାଫି କରିବାରେ ନ ଥାଏ ତେଣୁ ମୋ ଫଟୋ ବିବାହ ଫଟୋଗ୍ରାଫିରେ ଆଜିକାଲି ଏହି ପରିବାରର ଯେଉଁ ଖୁସିଟା ଥାଏ ପ୍ରତିଟି ମୁହୂର୍ତ୍ତରେ ବାହାଘରର ଖୁସିଟାକୁ ଅନୁଭୂତି କରୁଥିବାର ସେହି ଅନୁଭବଟାକୁ ମୁଁ ଫଟୋଗ୍ରାଫିରେ ମୁଁ ସ୍ଥାନ ଦେବାକୁ ଚାହେଁ